ଦେଶରେ ଉପଲବ୍ଧ ଡାକ୍ତରଖାନା ଏବଂ ଚିକିତ୍ସା ସେବା ବିଷୟରେ ବହୁତ ଭଲ ଏବେ ଏବେତ ଚିକିତ୍ସାଳୟ ଡାକ୍ତରଖାନା ଏହାସବୁ ଭଲ ହୋଇ ଭଲ ହେଇଯାଇଛି ସମସ୍ତ ପ୍ରକାର ସୁବିଧା ମିଳୁଛି କିନ୍ତୁ ଆଗରେ ଆମର ଏହାସବୁ ସୁବିଧା ନଥିଲା ଏବେ ସମସ୍ତ ପ୍ରକାର ସୁବିଧା ମିଳୁଛି ସେଥିପାଇଁ ଏବେ ମୋର ଆଗର ଅପେକ୍ଷା ଏବେର ସ୍ୱାସ୍ଥ୍ୟ ସବୁ ଏବଂ ଏହା ସବୁ ଭଲ କିନ୍ତୁ କିନ୍ତୁ ଆଗରେ ଲୋକମାନେ ଏହାସବୁ ସୁବିଧା ପାଉ ନଥିଲେ ଏବେ ଏବେ ସବୁ ଡକ୍ଟରଖାନା ମାନଙ୍କରେ ସଫାସୁତୁରା ଅଛି ସବୁ ଡକ୍ଟରଖାନାମାନେ ସଫାସୁତୁରା ରଖାଯାଉଛି ଆଗରେ ଲୋକମାନେ ସେମିତି ଡକ୍ଟରଖାନା ପାଉନ ଥିଲେ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରଖାନା ଚିକିତ୍ସା ସେବା ଏହା ସବୁ ବିଷୟରେ ଆଗରେ ଲୋକମାନେ କିଛି ଆଗ୍ରହ ନଥିଲେ କିନ୍ତୁ ଏବେ ସବୁ ଡାକ୍ତରଖାନା ମାନେ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଏହା ସବୁ ବହୁତ ଭଲ ହେଇଯାଇଛି ଆଗର ଅପେକ୍ଷା ବହୁତ ସୁନ୍ଦର ହେଇଯାଇଛି ସବୁ ପ୍ର୍ରକାର ସୁବିଧା ମିଳୁଛି ସଫା ସୁତୁରା ରହୁଛି ଏବେ ରୋଗୀମାନେ ବି ବହୁତ ଭଲରେ ରହିପାରୁଛନ୍ତି ମେଡ଼ିକାଲ୍ ଡାକ୍ତରଖାନା ମାନଙ୍କରେ କିନ୍ତୁ ଆଗର ଲୋକମାନେ ଏହା ସବୁ ପାଉନଥିଲେ ସେଥିପାଇଁ ଏବେ ଏବେର ଡାକ୍ତରଖାନା ମାନଙ୍କରେ ସବୁ ପ୍ରକାର ସୁବିଧା ମିଳୁଛି ଆଉ କୋଭିଡ଼୍ ମହାମାରୀ କୋଭିଡ଼୍ ମହାମାରୀ ମାନଙ୍କର କୋଭିଡ଼୍ ଟାଇମ୍ରେ ଲୋକମାନେ ଠିକ୍ସେ ରହିପାରୁ ନଥିଲେ ଘରରୁ ବାହାରି ପାରୁନଥିଲେ ସେଥିପାଇଁ କୋଭିଡ଼୍ ଟାଇମ୍ରେ ଲୋକମାନଙ୍କର ବହୁତ ପରିମାଣରେ କ୍ଷତି ହେଇଯାଇଛି ସେହି ଆପଣ ଏହି ଅଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ସବୁ ପ୍ରକାର ଉନ୍ନତି ହେବା ଉଚିତ୍ ଆଉ ଆମ ଅଞ୍ଚଳରେ ଏବେ ବି ବୋହୁତ ପ୍ରକାର ଉନ୍ନତି ହେଇନାହିଁ ଡାକ୍ତରଖାନା ମାନଙ୍କରେ ଗାଁ ଅଞ୍ଚଳରେ ଡାକ୍ତରଖାନା ମାନ ନାହିଁ ସେଥିପାଇଁ ଏବେ ବି ବହୁତ ପ୍ରକାର ଉନ୍ନତି ହେବା ବାକି ଅଛି ସମସ୍ତ ଗାଁ ମାନଙ୍କରେ ଯଦି ଭଲ ଡାକ୍ତରଖାନା ସ୍ୱାସ୍ଥ୍ୟକେନ୍ଦ୍ର ଥାଏ ତା'ହେଲେ ଲୋକମାନଙ୍କର ଆହୁରି ସୁବିଧା ସୁବିଧା ହେବ ସେଥିପାଇଁ ଲୋକମାନେ ଏବେବି ଚେଷ୍ଟା ଚଲଉଛନ୍ତି ସମସ୍ତଙ୍କ ଗାଁମାନଙ୍କରେ ଯେମିତି ଡାକ୍ତରଖାନା ସ୍ୱାସ୍ଥ୍ୟକେନ୍ଦ୍ର ସବୁ ଭଲ ଭଲ ଦିଆଯାଏ ସେଥିପାଇଁ ଏବେବି ଗାଁମାନଙ୍କର ଉନ୍ନତି ହେବା ଉଚିତ୍